ଆମର୍ ଓଡ଼ିଶାରେ ତା'ର୍ମାନେ ଧାନ ଚାଷ ଗହମ ଚାଷ ମକା ଚାଷ ତା'ର୍ମାନେ ବେଶୀ ଚାଷ କର୍ସୁଁ ତା'ର୍ମାନେ ତୈଳବୀଜ ଝୋଟ ତୈଳବୀଜ ଝୋଟ ଡାଲି ବେଲେ ଆମର୍ ମେନ୍ ଜିନିଷ୍ ହେଲା ଆମର ସୂର୍ଯ୍ୟମୁଖୀ ଚାଷ ହେସି ସୁର୍ଷୋ ଚାଷ ହେସି ଯେନ୍ଟାକି ଆମେ ତୈଳ ତିଆର୍ କରିପାର୍ସୁଁ ଆଉ ଆମର୍ ଯେନେ ନିଜେ ଯାଇକରି ଆମର୍ ତେଲକେ ଆମର୍ ରାଶି ହେଉ କିମ୍ବା ରାଶି ହେଉ କି ଆମର୍ ସୂର୍ଯ୍ୟମୁଖୀ ହେଉ କିମ୍ବା ଆମର୍ ସୁର୍ଷୋ ହେଉ ଆମେ ନିଜେ ଯାଇକରି ଆମେ ଯେଉଁଠି ଆମର୍ ଆମର ଫ୍ୟାକ୍ଟ୍ରି ଅଛେ ଆମେ ନିଜେ ଆମର ଚାଷ କରିକିରି ଆମେ ନିଜେ ପିସେଇ କରି ଆନିକରି ଆମେ ସେଟାକେ ଆମେ ଆମର୍ ଖାଦ୍ୟରେ ଲଗେଇ ପାରୁଛୁଁ ଆଉ ଯାହା ବଳିଲା ତା'ର୍ମାନେ ଆମେ ବିକ୍ରୟ କରି ଦୁଇ ପଏସା ଇନକମ୍ ବି କରିପାର୍ସୁଁ ଆମର୍ ତୈଳ ହିସାବେ ଆଉ ଯେନ୍ଟାକି ଆମର୍ ଆମର ଚାଉଲ ହେଲା ଗହମ ହେଲା ସେଟା ବି ଆମର୍ ତା'ର୍ମାନେ ପ୍ରଧାନ୍ ଜିନିଷ ଚାଉଲ ତ ଆମର୍ ଓଡ଼ିଶାର ଓଡ଼ିଶାର ବରଗଡ଼ ଜିଲ୍ଲାର ଆମର୍ ଯେନ୍ଟାକେ କହୁନ ଆମର୍ ଭାତହାଣ୍ଡି କହେସନ୍ ବହୁତ୍ ପ୍ରକାର୍ର ଚାଷ ହେଇପାର୍ସି ଆଉ ତା'ର୍ଦ୍ୱାରା ତା'ର୍ମାନେ ଆମର୍ ଓଡ଼ିଶା ରାଜ୍ୟକେ ଯାଇକିରି ଆମର୍ ଓଡ଼ିଶା ରାଜ୍ୟ ବାହାରର୍ ରାଜ୍ୟକେ ତା'ର୍ମାନେ ଆମର୍ ଚାଉଳ ତା'ର୍ମାନେ ଆମର୍ ରପ୍ତାନୀ ବି ହେଇପାର୍ସି ଅନ୍ୟ ରାଜ୍ୟମାନ୍ଙ୍କେ ଦୁଇ ନମ୍ବର୍ ହେଲା ତା'ର୍ମାନେ ଆମର୍ କୁକୁଡ଼ା ଚାଷ ଦୁଗ୍ଧ ଚାଷ ଆମର୍ ଗାଈ ଗୋରୁ ତା'ର୍ମାନେ ପାଲନ୍ କରିକରି ତିରିଶ ଚାଳିଶ ଏ ଚାଲିଶ୍ଟି ଗାଈଗୋରୁ ନେଇକରି ଆମର୍ ଦୁଗ୍ଧ ଆମେ ତାହାକୁଁ ରଖିକରି ଆମେ ଦୁଗ୍ଧ ଉତ୍ପାଦନ୍ କରିକିରି ଆମର୍ ଦୁଗ୍ଧ ଯେନ୍ତା ଆମର୍ ସେ ଆମର୍ ଦୁଗ୍ଧ ସୋସାଇଟିକୁ ଆମେ ଦୁଗ୍ଧ ଦେଇକରି ସେଥିପାଇଁ ଦୁଇ ପଏସା ଇନକମ୍ କରିପାର୍ସୁଁ ତା'ର୍ପରେ ହେଲା କୁକୁଡ଼ା ଚାଷ କୁକୁଡ଼ା ଚାଷ କରିବା ଦ୍ୱାରା ବି ତା'ର୍ମାନେ ଆମର୍ ପଶୁ ସମ୍ପଦକେ ତା'ର୍ମାନେ କୁକୁଡ଼ା ଚାଷ ଦ୍ୱାରା ବି ତା'ର୍ମାନେ କୁକୁଡ଼ା ଚାଷ କରିବା ଦ୍ୱାରା ଆମର କ'ଣ ହେଉଛି ତାହାକୁ ଯୋଉ ଭଲ ଜାଗା ଦରକାର ଜାଗା ଦର୍କାର୍ ଯେଉଁଟା କି ତା'ର୍ମାନେ ଆମର୍ ଫ୍ରି ଜାଗା ତା'ର୍ମାନେ ଦର୍କାର୍ ସେଇ ଜାଗାରେ ଆମେ ଚାଷ କରିକରି ଆମେ କୁକୁଡ଼ାକେ ସେନୁ ଦାନା ଦେଇକରି ଖାଏବାର୍ ଦେଇକରି ସେନୁ ଚାଷ କରିକରି ଆମେ ବିକ୍ରି କରିକିରି ସେଠୁ ବି ଦୁଇ ପଇସା ଭଲ୍ ଭାବେ କରିପାର୍ସୁଁ ଆମେ ତା'ର୍ମାନେ ଦୁଇ ପଏସା ଇନ୍କମ୍ କରିପାର୍ସୁଁ ଇ ପ୍ରକାର୍ ତା'ର୍ମାନେ ଆମର୍ ଓଡ଼ିଶାରେ ଆମର୍ ଫସଲ୍ ମାଧ୍ୟମରେ ହେଉ କି ଏ ପଶୁ ସମ୍ପଦ୍ ମାଧ୍ୟମ୍ରେ ଆମେ ତା'ର୍ମାନେ ସୁବିଧା ସୁଯୋଗ୍ ଆମେ ପାଇପାରୁଛୁଁ ସୁବିଧା ସୁଯୋଗ୍ ପାଇପାରୁଛୁଁ ଆଉ ଟଙ୍କା ପଇସା ଟଙ୍କା ପଇସା ତା'ର୍ମାନେ ରୋଜଗାର କରିକରି ଆମର୍ ପରିବାର ତା'ର୍ମାନେ ବହୁତ୍ ଶାନ୍ତି ଶୃଙ୍ଖଳା ସୁରୁଖୁରୁରେ ତା'ର୍ମାନେ ଆମେ ଆମର୍ ପରିବାର୍କେ ଚଲେଇ ପାରୁଛୁଁ